ହ୍ୟାଲୋ ମୁଁ କେନ୍ଦୁପଡ଼ାରୁ ପ୍ରଭାତୀ ମହାପାତ୍ର କହୁଛି ଆପଣ ଓଲାରୁ କହୁଛନ୍ତି ତ ମୁଁ ଯେଉଁ ଅଟୋ ବୁକ୍ କରିଥିଲି ଷ୍ଟେସନ ଯିବା ପାଇଁ ଆପଣଙ୍କ ଅଟୋ ପହଞ୍ଚିବାରେ ଡେରି ହେବାରୁ ମୋର ଟ୍ରେନଟି ଚାଲିଗଲା ତେଣୁ ମୁଁ ଆପଣଙ୍କ ପାଇଁ ଯାଇପାରିଲି ନାହିଁ ଆପଣ ଦୟାକରି ମୋର ପଇସା ଫେରସ୍ତ କରିଦେବେ ଠିକ ଅଛି ଧନ୍ୟବାଦ